ଆଁ ବଗିଚା କହିଲେ ଆମର ମୁଁ ନିଜେ ତ କରେ ତା' ବ୍ୟତୀତ ଆମର ଘରଲୋକ ବି ବହୁତ ଆଗ୍ରହୀ ଥାଆନ୍ତି ଯେପରିକି ବାପା ଆମର ସେ ବି ଆମର ପରିବା ଗଛ ଯାହାବି ଲଗେଇବା ପାଇଁ ସେ ବି ବହୁତ ଆଗ୍ରହ ଥାଆନ୍ତି ଆଉ ସେଥିରେ ଆମ ବୋଉଙ୍କର ବି ବହୁତ ଇଏ ଅଛି ଅନୁଦାନ ଅଛି ସେ ବି ବହୁତ ଆଗ୍ରହ ଫୁଲଗଛ ଲଗେଇବା ପାଇଁ ହେଉ କି ଯେକୌଣସି ପରିବା ଚାଷ କାକୁଡ଼ି ହେଉ ବାଇଗଣ ହେଉ ଯାହା ଟାଇପ୍ର ସେଇ ଟାଇପ୍ର ବି ସିଏ ବହୁତ ଆଗ୍ରହୀ ଥାଆନ୍ତି ଆଉ ରହିଲା ଆମର ଭଉଣୀ ବି ସିଏ ବି ସିଏ ଫୁଲଗଛ ହେଉ କି ଯାହା ବି ଗୋଟିଏ ଭଲ ଜିନିଷ ଗଛ ଲଗେଇବା ପାଇଁ ସେ ବି ବହୁତ ଆଗ୍ରହୀ ଥାଆନ୍ତି ତାପରେ ଆମର ଭାଇ ବି ସିଏ ବି ଆମର ଚାଷବାସ ବି ତାଙ୍କର ବହୁତ ଆଗ୍ରହ ବିଲବାଡ଼ି ସିଏ ବି କରିଥାନ୍ତି ସେଠି ଫସଲ ବହୁତ କରିଛନ୍ତି ଆଉ ମୋ ଜେଜେ ବି ଜେଜେ ବି ଆମର କରୁଛନ୍ତି ସିଏ ବି ଆମର ଚାଷବାସ ଧାନଚାଷ ହେଉ କି ଗହମ ହେଉ କି ଯେକୌଣସି ସେ ବିଲରେ ଚାଷ କରିବାକୁ ବହୁତ ଆଗ୍ରହୀ ଥାଆନ୍ତି ଆଉ ଆମ ସମସ୍ତେ ବି ଘରେ ବହୁତ ଆଗ୍ରହ ଥାଆନ୍ତି କରିବାପାଇଁ